ଏକ୍ଚୁଆଲି ମୁଁ ଫଟୋ ଉଠାଇଥାଏ ଏଇଥିପାଇଁ ଯାହାକି ବିଗତ ଦିନର କିମ୍ବା ବର୍ତ୍ତମାନର ଏବଂ ପରିବେଶ ପରିସ୍ଥିତି ସେଗୁଡ଼ାକୁ ଆୟତ ରଖିବା ପାଇଁ ନିଜ ପାଖରେ ରଖିବା ପାଇଁ ଚିରସ୍ମରଣୀୟ ରଖିବା ପାଇଁ ତେଣୁ ମୁଁ ଯେଉଁ ଯେକୌଣସି ଜାଗାକୁ ଗଲେ ମଧ୍ୟ ମୋତେ ଭଲ ଦେଖାଯାଉଥିବା ଜାଗା ଯଥା ବଗିଚା ବା ବଣ ଜଙ୍ଗଲ ଗଛ ଲତା ପରିବାର ଅର୍ଥାତ ଆମର ପର୍ବତ ଝରଣା ସେଗୁଡ଼ିକ ସ୍ଥାନରେ ବିଶେଷ କରି ମୁଁ ଫଟୋ ଉଠାଇବା ପାଇଁ ଚାହିଁଥାଏ ଆଉ ଜୀବଜନ୍ତୁ ସାମ୍ନାରେ ମଧ୍ୟ ସେମାନଙ୍କୁ ଦେଖିଲେ ପକ୍ଷୀ ଜୀବଜନ୍ତୁ ଯଥା ଗାଈ ଗୋରୁ ଛେଳି ସେମାନଙ୍କ ସହିତ ମୁଇଁ ମୋ ଫଟୋ ଉଠାଇବା ପାଇଁ ପସନ୍ଦ ହେଇଥାଏ କାରଣ ମୁଁ ପ୍ରାଣୀ ସମସ୍ତ ପ୍ରାଣୀକୁ ଭଲ ପାଇଥାଏ ଆଉ ଫଟୋ ଉଠାଇବା ଦ୍ୱାରା ମୁଁ ଚିନ୍ତା କରେ ଭବିଷ୍ୟତରେ ତାହାର ଯେଉଁ ବର୍ତ୍ତମାନର ଚିତ୍ରକୁ ମୋ ମନରେ ଭବିଷ୍ୟତରେ ଥାଏ ଥିବ କି ନଥିବ ତେଣୁ ସେଗୁଡ଼ାକୁ ସାଇତି ରଖିବା ପାଇଁ ମୁଁ ଫଟୋ ଉଠାଇଥାଏ ମୋବାଇଲ ମାଧ୍ୟମରେ ଏବଂ ସେଗୁଡ଼ିକୁ ଦୁଇ ମୁଁ ଗୋଟେ ଆଲବମ୍ ସାହାଯ୍ୟରେ ଥାପି କରି ସାଇତି ରଖିଥାଏ ଏବଂ ଚିରସ୍ମରଣୀୟ ହୋଇ ରହିଥାଏ